ସରକାର୍ ଯେନ୍ ପେନ୍ସନ୍ ମାନେ ବନେଇଛନ୍ ସେ ସ୍କିମ୍ ମାନେ ଯେନ୍ ଅଛେ ଆମର୍ ସେଟା ଆମର୍ ଆମର୍ ପଶ୍ଚିମ ଓଡ଼ିଶା ବାସୀ ଏତ୍କି ନାଇ ପାଇବାର୍ ଲାଭ ତା'ର୍ ଉଠେଇ ନାଇ ପାରବାର୍ କିନ୍ତୁ ଆମର୍ ପୂର୍ବ ଓଡ଼ିଶା ଭୁବନେଶ୍ୱର ଆଡ଼େ ସଭେ ସେ ସ୍କିମ୍ ର ଲାଭ୍ ଉଠେଇ ପରୁଛନ୍ ସବୁ ଯେନ୍ ସରକାର୍ ଆମର୍ ସ୍କିମ୍ ମାନେ ଯେନ୍ ଦେଇଛେ ଆମର୍ ବୟସ ବୃତ୍ତି ଅବସର୍ ଆମର୍ ବୃଦ୍ଧ ବର୍ଷ ଲୋକ ମାନଙ୍କର୍ ଲାଗି ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ୍ ଯୋଜନା ମଧୁବାବୁ ପେନସନ୍ ଯୋଜନା ଇସବୁ ସେମାନେ ଭଲ୍ ସେ ଉଠେଇ ପାରୁଛନ୍ ଆମେ ଯେନ୍ତା କି ଭଲ୍ ସେ ତା'ର ଲାଭ୍ ଉଠେଇ ନାଇ ପାର୍ଵାର୍ ସିଆଡ଼େ ସବୁ ସ୍ଵାସ୍ଥ କେନ୍ଦ୍ରମାନେ ସବୁ ଭଲ୍ସେ ଭଲ୍ ଭଲ୍ ଡ଼କ୍ଟର ମାନେ ଅଛନ୍ ପୋଷ୍ଟିଙ୍ଗ ଯାଉଛି ଆମର ନୁ ଭଲ୍ ସ୍ଟୁଡେଣ୍ଟ ପଢିଛନ୍ ବେଲେ ସେନ୍କେ ତାକୁ ପଠେଇ ଦିଆଯାଉଛି ଆମର୍ ନୁ ଭଲ୍ ହେତ୍କି ଖାସ୍ ଟ୍ରିଟ୍ମେଣ୍ଟ ବି ନାଇ ହେବାର୍ ସେଥିର୍ ଲାଗି ବହୁତ୍ ଖରାପ୍ ଲାଗୁଛେ